ରାୟଗଡ଼ା ଜିଲ୍ଲାରେ ମୁଖ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରେ ବିଶ୍ବବିଦ୍ୟାଳୟ ଅନ୍ୟତମ ଯେଉଁଠିକୁ ଏଇ ରାୟଗଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ଅନ୍ୟ ଦେଶର ପିଲାମାନେ ମଧ୍ୟ ଆସି ଏଠରେ ପଢ଼ି ପାରୁଛନ୍ତି ପାଖରେ ବିଶ୍ବବିଦ୍ୟାଳୟଟେ ଥିବାରୁ ରାୟଗଡ଼ା ଜିଲ୍ଲାର ପିଲାମାନେ ମଧ୍ୟ ବହୁତ ସୁବିଧା ପାଇପାରିଥାନ୍ତି ସୁବିଧା ପାଇପାରିଥାନ୍ତି ଓ ଅନ୍ୟ ଜିଲ୍ଲାର ପିଲାମାନେ ମଧ୍ୟ ଏଠି ଆସି ପଢ଼ୁଛନ୍ତି ଓ ଏହି ରାୟଗଡ଼ା ଜିଲ୍ଲା ବିଷୟରେ କିଛି ଜାଣୁଛନ୍ତି ଏବଂ ବିଶ୍ବବିଦ୍ୟାଳୟଟି ସମସ୍ତଙ୍କ ପାଇଁ ଉପକାରୀ ହୋଇଛି